ହଁ ନମସ୍କାର କୁହନ୍ତୁ ଆଜ୍ଞା ହଁ ହଁ ଆପଣଙ୍କୁ କ'ଣ ଦରକାର କି

କ'ଣ କ'ଣ ନେବେ କହୁନାହାନ୍ତି ଆମ ପାଖରେ ତ ସବୁ ଅଛି ହଁ ହଁ ବହୁତ ଅଛି କ'ଣ ଆପଣ କେଜାଏ ନେବେ ଆଚ୍ଛା ହଁ ହଁ ହେଇଯିବ ହଁ ଏଇ ପାଞ୍ଚ ଟଙ୍କା ତ ସବୁଆଡ଼େ ଚାଲିଛି ଆଉ କାର୍ଡ଼ବୋର୍ଡ଼ ତ କୋଡ଼ିଏ ଟଙ୍କା ଏବେ ରେଟ୍ ଆଉ ହଁ ହଁ ସବୁ ମିଳିବ ହଉ ଠିକ୍ ଅଛି ଆପଣ କେତେବେଳେ ଆସିବେ କ'ଣ ହଁ ଆଉ କ'ଣ ନେବେ କହୁନାହାନ୍ତି ସ୍କେଚ୍ପେନ୍ ନା ୱାଟରପ୍ରୁଫ୍ କଲର୍ ନେବେ ହଁ ସବୁ ମିଳିଯିବ ହଉ ଆଉ ଆପଣ ଯଦି କିଛି ଖାତା କି ଅଲଗା କିଛି ପେପର୍ ଚାହୁଁଥିବେ ରଙ୍ଗିନ୍ ପେପର୍ ବି ଅଛି ରଙ୍ଗୀନ୍ ପେପର୍ ସବୁ କଲର ମିଳିଯିବ ଧଳା ମିଳିଯିବ ରଙ୍ଗୀନର କଳା ଅଛି ନାଲି ଅଛି ହଳଦୀ ଅଛି ନୀଳ ଅଛି ଆପଣଙ୍କର କେଉଁ ରଙ୍ଗ ଦରକାର ଆଚ୍ଛା ଆଉ କ'ଣ ଦରକାର ହଁ ମିଳିଯିବ ସୋଲ ଏଇ ଦୁଇ ମିଟର ଏ ସେଇ ତିରିଶ ଚାଳିଶ ଟଙ୍କା ଖଣ୍ଡେ କ'ଣ ପଡ଼ିବ ଆଉ ଆପଣ ଆସନ୍ତୁ ଆମେ ଏଠି ରେଟ୍ ବୁଝାବୁଝି ହବା ହଁ ହଁ ବହୁତ ଅଛି ହଉ ରଖି ଦେଇଥିବୁ ଆଉ ଆପଣ କେବେ ଆସନ୍ତୁ ଆମେ ସବୁ ରେଟ୍ ବୁଝାବୁଝି ହେଇକି ନେବେ ଆଉ ହଁ ଆପଣ କହୁନାହାନ୍ତି ଆମ ଦୋକାନରେ ତ ସବୁ ମିଳିବ ଆପଣଙ୍କ ଯାହା ଦରକାର

ଆଚ୍ଛା ହଉ ଠିକ୍ ଅଛି

ଏଇ ଖରାବେଳେ ଆସନ୍ତୁ ବେଶୀ ତ ସେତେବେଳେ ଲୋକ ନାହାନ୍ତି ଏତେ ହଉ ଆଚ୍ଛା ଚିତ୍ରଫିତ୍ର କରିବେ ନା କ'ଣ ହଁ ହଉ ସବୁ ଏଠି ଆମର ମିଳିଯିବ ଆପଣ ଆସନ୍ତୁ ନେବେ ଆଉ ଆଜ୍ଞା ହଉ ହଉ ହଉ ହଉ ରଖନ୍ତୁ